ମୁଁ ଯେଉଁ ମୋବାଇଲ ଫୋନଟେ କିଣିଛି ତାର ଭଲ ଗୁଣ ହେଲା ସେଥିରେ ଥିବା କ୍ୟାମେରାର ଫଟୋ ବହୁତ ବଢ଼ିଆ ଆସୁଛି ଯାହାକୁ ଲୋକ ଦେଖି ପସନ୍ଦ କରୁଛନ୍ତି